ଆମ ଖୋର୍ଦ୍ଧା ଜିଲ୍ଲାର ସବୁଠୁ ଓଟିଭି ନିଉଜ୍ କରେଣ୍ଟ ସୂଚନା ଦେଉଅଛି ଏବଂ ଆମର ଏଗ୍ରିକଲଚର୍ର ମଧ୍ୟ ବିଭିନ୍ନ ପ୍ରକାର ଆମର ପାଣି ପାଗ ବିଷୟରେ ଚଞ୍ଚଳ ଆମକୁ ଅବଗତ କରାଇପାରୁଅଛି ଏବଂ ସମାଜ ପେପର ମଧ୍ୟ ସବୁଠାରୁ ଆଗରେ କହି ଆମକୁ ଜଣାଇପାରୁଛି ତେଣୁ ଆମେ ଉପକୃତ ହେଉଅଛୁ ତାପରେ ବିଭିନ୍ନ ପ୍ରକାର ନିଉଜ୍ ମଧ୍ୟ ତା ପରବର୍ତ୍ତୀ ସମୟରେ ଆମକୁ ସେସବୁର ସୂଚନା ଦେଇପାରୁଅଛି କିନ୍ତୁ ଏସବୁର ସମସ୍ତ ଓଟିଭି ଆଉ ବାକି ଆମର ରହିଲା କଣ ନା ସମସ୍ତ ପ୍ରକାର ନିଉଜ୍ ଏବଂ ଏଗ୍ରିକଲଚର ଯେଉଁ ଆସୁଛି ଆମର ଆପ୍ ଅଛି ପାଣିପାଗ ବିଷୟରେ ତୁରନ୍ତ ତଥ୍ୟ ଦେଉଅଛି